ଭାରତୀୟ ଶିକ୍ଷା ବ୍ୟବସ୍ଥା ବହୁତ ଉନ୍ନତି କରିଥିଲେ ମଧ୍ୟ ତାହାର କେତେକ ଅବନତି ମଧ୍ୟ ରହିଯାଇଛି ଆମ ଦେଶର ପିଲାମାନେ ବହୁତ ଆଗକୁ ଅଗ୍ରଗତି କରିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କୁ ବହୁତ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ୁଛି ପ୍ରତି ବିିଦ୍ୟାଳୟରେ ସବୁ ପିଲାଙ୍କୁ ସମାନ ସୁବିଧା ସୁଯୋଗ ଯୋଗାଇ ଦେବା ଉଚିତ୍ ଶିକ୍ଷକମାନେ ପିଲାମାନଙ୍କର ଉପଯୁକ୍ତ ଯତ୍ନ ଓ ଦାୟିତ୍ୱ ନେବା ମଧ୍ୟ ଉଚିତ ବିଦ୍ୟାଳୟରେ ପଢ଼ା ଯାଉଥିବା ପାଠ ପଢ଼ା ଅଧିକ କଷ୍ଟକର ନକରି ତାକୁ କୌତୁହଳ ପୂର୍ଣ୍ଣରେ ବୁଝାଇଲେ ପିଲାମାନେ ସହଜରେ ପାଠକୁ ବୁଝିପାରିବେ ଓ ସେ ତାଙ୍କ ଭବିଷ୍ୟତ ପାଇଁ ଅଧିକ କାର୍ଯ୍ୟକାରୀ ହୋଇପାରିବ ଫଳରେ ପିଲାମାନେ ବିଦ୍ୟାଳୟକୁ ଆସିବାକୁ ଆଗ୍ରହ ପ୍ରକାଶ କରିବେ ବିଦ୍ୟାଳୟକୁ ଆସି ସାଙ୍ଗସାଥିମାନଙ୍କ ସହ ମିଳିମିଶି ପାଠ ପଢ଼ିବା ପାଇଁ ଅଧିକ ସୁଯୋଗ ପାଇବେ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ବିଜ୍ଞାନର ଅଧିକ ଉନ୍ନତି କରିବା ଉଚିତ ଯଦ୍ୱାରା ପିଲାଟି ବଡ଼ ହୋଇ ଅଧିକ ଗୁଣବାନ୍ ଶିକ୍ଷାବାନ୍ ହେଇପାରିବ ଅଧାରେ ପାଠ ଛାଡ଼ି ଦେଉଥିବା ପିଲାମାନଙ୍କୁ ସରକାର ଏପରି ବ୍ୟବସ୍ଥା କରିବା ଉଚିତ୍ ଯାହାଦ୍ୱାରା ସେମାନେ ଭଲ ପାଠ ପଢ଼ିପାରିବେ ଓ ଆଗକୁ ମଧ୍ୟ ବଢ଼ିପାରିବେ କେତେକ ପିଲାମାନଙ୍କର ବାପା ମାଆମାନେ ତାଙ୍କୁ ପାଠ ପଢ଼ିବା ପାଇଁ ବାରଣ କରୁଛନ୍ତି ସରକାର ତାଙ୍କୁ ବାରଣ ନକରି ତାଙ୍କୁ ଆଗକୁ ପଢ଼ିବା ପାଇଁ ମାର୍ଗ ଦେଖାଇବା ଉଚିତ ଯଦ୍ୱାରା ପିଲାଟି ପାଠ ପଢ଼ି ଦିନେ ଭାରତର ନାଁ ରଖିପାରିବ